ଆମ ଗାଁର କୃଷକଙ୍କ ପାଇଁ କିଛି ସୁବିଧା ନାଇଁ ବା କିମ୍ବା ଆମ ଅଞ୍ଚଲରେ କିଛି ବିଷୟ ସୁବିଧା ନାହିଁ ସେଥିପାଇଁ ଏମତି ସବୁ କୃଷିକଙ୍କ ଆତ୍ମହତ୍ୟା ପରିବାର ବହୁତ ଚେଷ୍ଟା କରୁଛି ଯେମିତିକି ଜମି କରଲେ ସେଇଥିରେ ପାଣି ସମ୍ ମାନେ ଏଭେଲେବୁଲ୍ ପାଣି ଦେଇପାରୁନାହିଁ ଆଉ ଯେଉଁ ବୋର୍ ମାନେ ଅଛି ତାଇରେ କରେଣ୍ଟ ବିଲ୍ ଯାକ ସବୁ ବେଶୀ ବେଶୀ ଆସୁଛି ତା ଯୋଗୁଁ କୃଷ କୃଷକଙ୍କ ମାନେ ବହୁତ ହଇରାଣ ହେଉଛି ଆଉ ଏ ଯୋଗୁ କୃଷକ ମାନେ

ଏମିତି ବହୁତ ହଇରାଣ ହେଉଛି ତାପରେ ତାଙ୍କର ଘର ଘରବାର କିଛି ଚଲୁନାହିଁ ସେ ଚାଷ କରିକି ଘର ବାସ କରୁଛି ଏମତି ଅସୁବିଧା ଯୋଗୁଁ କୃଷକଙ୍କ ମନରେ ଏମତି ମନୋଯୋଗ ଆସଚି ଏମିତି ସବୁ ଜାଗାରେ ଆମ ଯେମିତି କାହା ପାଖରେ ଏମିତି ଘଟଣା ହୋଇଛି ଯେମିତି ଏ ଟେନସନରେ ସବୁ ମାନେ ଏ ଏ ମୃତ୍ୟୁ ଗ୍ରହଣ କରିବାର ଚେଷ୍ଟା ମିଶା କରୁଛି ତାପରେ ଆମର କାହାର ମିଶା ସେମିତି ହୋଇଛି ଏହା ଯୋଗୁଁ ଯେମିତିକି ଭଲ କର୍ବାର କିଛି ସାହାଯ୍ୟ ହେଉନାହିଁ ଆ ଯୋଗୁଁ ବହୁତ କିଛି ଫାଇଦା ନାହିଁ ଚାଷ ଆଜିକାଲି ଚାଷ କରୁଛି କୃଷ କୃଷକଙ୍କ କୃଷିମାନେ କିନ୍ତୁ ଲାଭ ରହୁନାହିଁ ସେ ଯୋଗୁରେ କେଉଁଠି କେଉଁଠି ଫଣ୍ଡ ହେଉଛି ବା ଗୃପ ଲୋନ୍ କରି ସେମାନେ ଚାଷ କରୁଛି ତାର୍ ପରେ ମିଶା ଲାଭ ହଉନାହିଁ ଏ ଯୋଗୁଁ କୃଷିମାନେ ଟେନସନରେ ଆସିକି ଏମତି ଆତ୍ମହତ୍ୟାର ତାଙ୍କ ମନରେ ଏମିତି ଆତ୍ମହତ୍ୟାର ଭାବନା ଆସୁଛି ହଁ